ରୋଷେଇ ଆରମ୍ଭ କରିବା ପୂର୍ବରୁ ଆମେ ପ୍ରଥମେ

ଖାଦ୍ୟ ଆମେ ପ୍ରସ୍ତୁତ କରିବାକୁ ଚାହୁଁ ସେଥିପାଇଁ ଆମେ ତାର ପରିବା ସେଥିପାଇଁ ତୁମ ପରିବା ଆମର କାଟି ଦେଇଥାଉ ମାଛ ମାଂସ ଅଣ୍ଡା କରିବାକୁ ଥିଲେ ମାଛକୁ କାଟି ଦେଇଥାଉ ଚିକେନ କରିବାକୁ ଥିଲେ ତାକୁ ପ୍ରଥମେ ଚିଲ୍ଲୀ ଲୁଣ ଇତ୍ୟାଦି ଗୋଳାଇ ରଖି ଦେଇଥାଉ ଯାହା ଫଳରେ କିି ଆମେ ଖାଦ୍ୟ ପ୍ରସ୍ତୁତ କଲା ସମୟରେ

ଅସୁବିଧା ରେ ପଡ଼ିବାକୁ ପଡ଼େ ନାହିଁ